ହଁ ମେଡ଼ିକାଲ୍ରୁ କହୁଥିଲି କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ ହଁ ହୋଇପାରିବ ଆପଣଙ୍କର ଯେଉଁ ବିଜୁ କାର୍ଡ଼୍ ରହୁଛି ଆପଣଙ୍କର ବିଜୁ କାର୍ଡ଼୍ ଅଛି କି ହଁ ଠିକ୍ ଅଛି ସେ ବିଜୁ କାର୍ଡ଼୍ର ଜରିଆରେ ଆପଣଙ୍କର ଅପରେସନ୍ ହୋଇପାରିବ ଯେଉଁ କହୁଛନ୍ତି କି ମାଗଣାରେ ହୋଇପାରିବ ଦେଖନ୍ତୁ ଆପଣ ଆପଣ ଯେତେବେଳେ ବି ଆସୁଛନ୍ତି ଆପଣ ଆସିବା ପୂର୍ବରୁ ପ୍ରଥମେ ଆପଣଙ୍କର ଆଧାର କାର୍ଡ଼୍ର ଫଟୋଟା ଟିକିଏ ମୋ ମୋବାଇଲ୍କୁ ପଠାଇବେ ଆପଣଙ୍କର ଆଧାର କାର୍ଡ଼୍ଟା ପଠାଇଲେ ମୁଁ ଆପଣଙ୍କ ଆଧାର କାର୍ଡ଼୍ରେ ଆଧାର କାର୍ଡ଼୍କୁ ନମ୍ବର୍ଟାକୁ ମାନେ ଦେଖିବି ଆପଣଙ୍କ ଆଧାର କାର୍ଡ଼୍ ନମ୍ବର୍ ସହିତ ବିଜୁ କାର୍ଡ୍ ଲିଙ୍କ୍ ଅଛି କି ନାହିଁ ବିଜୁ କାର୍ଡ଼୍ ଯଦି ଆପଣ ବିଜୁ କାର୍ଡ଼୍ରେ ଆପଣଙ୍କ ନାଁ ଦେଖାଉଛି ତା'ହେଲେ ଆପଣ ଏହି ଯେଉଁ ବିଜୁ କାର୍ଡ଼୍ର ଯେଉଁ ସବୁ ଯେଉଁ ସବୁ ସୁବିଧା ସୁଯୋଗ ମିଳୁଛି ଆପଣ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ପାଇପାରିବେ ଯଦି ଆପଣଙ୍କର ଦେଖାଉନି ବିଜୁ କାର୍ଡ଼୍ରେ ନାଁ ମାନେ ଆଧାର କାର୍ଡ଼୍ର ନମ୍ବର୍ଟା ବିଜୁ କାର୍ଡ଼୍ରେ ଦେଖାଉନି ତା'ହେଲେ ଆପଣ ସେଥୁରୁ ବଞ୍ଚିତ ହେବେ ଆଜ୍ଞା ହଁ ହଁ ଠିକ୍ ଅଛି ଆପଣ ମୋ ଫୋନ୍ ନମ୍ବର୍ରେ ପଠାଇ ଦିଅନ୍ତୁ ଆଧାର କାର୍ଡ଼ଟା ମୁଁ ଦେଖିକି ଆପଣଙ୍କୁ ଜଣାଇବି ଆଉ ଗୋଟେ ଜିନିଷ ହଁ ହଁ ନିଶ୍ଚିନ୍ତ ଏତିକି କହିଲି ପରା ଭାଇ ଆପଣଙ୍କୁ ଯଦି ଆପଣଙ୍କର ବିଜୁ କାର୍ଡ଼୍ରେ ନାଁ ସୋ କରୁ ଦେଖାଉଥିବ ତା'ହେଲେ ଆପଣ ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ଆଉ ମୁଖ୍ୟ ଜିନିଷ ଏଇଟା ଟିକିଏ ଦେଖିବେ ମୋତେ ଗୋଟେ ଜିନିଷ କୁହନ୍ତୁ ଆପଣଙ୍କର ମାନେ ଯେଉଁ ଆଧାର ନମ୍ବର୍ ଅଛି ସେହି ଆଧାର କାର୍ଡ଼ରେ ଆପଣଙ୍କର ମୋବାଇଲ୍ ନମ୍ବର୍କୁ ଲିଙ୍କ୍ କରାଇଥିଲେ କି ହଁ ଯଦି ଲିଙ୍କ୍ ଥିବ ତା'ହେଲେ ଆପଣଙ୍କର ବିଜୁ କାର୍ଡ଼୍ରେ ନାଁଟା ଦେଖାଇଲା ତା'ହେଲେ ଆପଣ କରିପାରିବେ ଏମିତି ଗୋଟେ ଗୋଟେ ଆସୁଛନ୍ତୁ ଗୋଟେ ଗୋଟେ ରୋଗୀ ଆସୁଛନ୍ତି ତାଙ୍କର ମାନେ ବିଜୁ କାର୍ଡ଼୍ ଅଛି ଆଧାର କାର୍ଡ଼୍ ଅଛି କିନ୍ତୁ ତାଙ୍କର ନଥିବ ମାନେ ମୋବାଇଲ୍ ନମ୍ବର୍ଟା ଲିଙ୍କ୍ ନଥିବ ତାଙ୍କର ଯେଉଁ ଆଧାର କାର୍ଡ଼୍ରେ ଯାହା ଫଳରେ ସେମାନେ ମାଗଣା ପାଇଁ ଆସିଥିବେ ସାଙ୍ଗେ ସାଙ୍ଗେ ତାଙ୍କ ମୋବାଇଲ୍ ନମ୍ବର୍ଟା ସେ ଯାଇକି ଆଉ ଲିଙ୍କ୍ କରିପାରିବେନି ଯାହା ଫଳରେ ତାଙ୍କୁ ପଇସା ଦେଇକି ଯିବାକୁ ପଡ଼େ ସେଥିପାଇଁ ଏବେ ଯେକୌଣସି ରୋଗୀ ଫୋନ୍ କରୁଛନ୍ତି ମୁଁ ତାଙ୍କୁ ଏହି ଜିନିଷଟା ଆଗେ ଜଣାଇ ଦଉଛି କି ନାଇଁ ଆପଣ ଆଗେ ଦେଖନ୍ତୁ ଆପଣଙ୍କର ଆଧାର କାର୍ଡ଼୍ରେ ଆପଣଙ୍କର ନମ୍ବର୍ଟା ଲିଙ୍କ୍ ହୋଇଛି କି ନାହିଁ ସେଇଟା ଯଦି ହୋଇଛି ତା'ପରେ ଆପଣ ହଁ ହଁ ଆପଣ ଦେଖନ୍ତୁ ଆପଣ ନିହାତି କହୁଛନ୍ତି ଯେହେତୁ ଆପଣଙ୍କ ଏରିଆରେ କେଉଁ ଡକ୍ଟର୍ ଯାଆନ୍ତି ମୋତେ କହିଲେ ହଁ ହଁ ଠିକ୍ କଥା କହିଛନ୍ତି ଯେଉଁ ରମେଶ ସାହୁ ଯେଉଁଠିକି ଯାଆନ୍ତି ଭୁବନ ବୋଧେ ଆପଣଙ୍କ ଘର ନିହାତି ଠିକ୍ କଥା ହଁ ସେଇଠି ଯେଉଁ ମାନେ ରମେଶ ସାହୁ ସାହୁ ଯାଆନ୍ତି ତା ସେ ମେଡ଼ିସିନ୍ର ଡକ୍ଟର୍ ନିହାତି ଔଷଧ ଔଷଧର ଡକ୍ଟର୍ ତ ସେହି ରମେଶ ସାହୁ ଯାଆନ୍ତି ତା'ପରେ ଆମର ଯେଉଁ ରସାନନ୍ଦ ଦାସଙ୍କୁ ଜାଣିଥିବେ ଅସ୍ତ୍ରୋପଚାରର ସେ ଆମର ହଁ ହଁ ହଁ ସେହି ଡକ୍ଟର୍ ସେହି ଡାକ୍ତର ହିଁ ଆମର ଏଠି ସବୁ ପ୍ରକାର ଯେଉଁ ରହୁଛନ୍ତି ହାଡ଼ କି ଅଲଗା ଯାହା ଆପଣଙ୍କୁ ରହୁଛି ସେ ସବୁର ସେ ଅସ୍ତ୍ରୋପ୍ରଚାର କରୁଛନ୍ତି ଆପଣ ତ ଜାଣିଥିବେ ମାନେ ଡାକ୍ତର ରସାନନ୍ଦ ଦାସଙ୍କୁ ଭଲସେ ଜାଣିଥିବେ ସେ ଜଣେ ଭଲ ଡାକ୍ତର ବୋଲି ଭଲ କାମ ବି କରନ୍ତି ତାଙ୍କ କାମ ବି ବହୁତ ଭଲ ସବୁ ଯେତିକି ରୋଗୀ ଆସିଛନ୍ତି ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଆସନ୍ତୁ କିଛି ଅସୁବିଧା ନାହିଁ ହୋଇପାରିବ